ମୁଁ ଦଶଦିନ ହେଲା ଅନଲାଇନରୁ ଏକ ଡ୍ରେସ ଅର୍ଡ଼ର କରିଥିଲି ଅନଲାଇନ ଡେଟ୍ ମୋତେ ତିନିଦିନ ପରେ ଦେଇଥିଲେ କିନ୍ତୁ ସେମାନେ ପାଞ୍ଚ ଦିନ ପରେ ଡେଲିଭରି ଦେଇଥିଲେ ଡେଲିଭରି ବୟ ବହୁତ ଖରାପ ଥିଲା ସେ ବହୁତ ଦୂରରେ ଡେଲିଭରି ଦେଇକି ଯାଇଥିଲା ଘରକୁ ବି ଆଣିନଥିଲା ଟିସାର୍ଟ ଟା ଯେମିତି ଦେଖାଯାଉଥିଲା ମୋବାଇଲରେ ସେମିତି ନଥିଲା ତାର କପଡ଼ା ବହୁତ ଖରାପ ଥିଲା କଲର ତିନି ଥର ସଫା କରିଲା ପରେ କଲର ଛାଡ଼ି ଛାଡ଼ି ଯାଉଥିଲା ଗଲା ଏବଂ ତାର ଡ୍ରେସ ସିଲେଇ ବି ଛାଡ଼ି ଗଲା ଡ୍ରେସଟା ବହୁତ ଖରାପ ତାର ସାଇଜ ବି ମୋତେ ଫିଟିଙ୍ଗ ଆସିଲାନାହିଁ ମୋ ସାଙ୍ଗ ମାନେ କହିଲେ ଏଇଟା ବହୁତ ଖରାପ ଅନଲାଇନରୁ କିଣିବା ଡ୍ରେସ ମୋତେ ଘର ଲୋକ ବି କହୁଛନ୍ତି ମୋ ପଇସା ବି ଗଲା ବେକାରରେ ହୋଇଗଲା ମୁଁ ଏଇଟା ପିନ୍ଧିବା ଯୋଗ୍ୟ ବି ନାହିଁ ମୁଁ ଭାବୁଛି ଏଇଟା କାହାକୁ ଦେଇଦେବି ନଚେତ ମୁଁ ଏହା ଫିଙ୍ଗିଦେବି ଏହା ଛଡ଼ା ମୋ ପାଖରେ କିଛି ଉପାୟ ନାହିଁ